ହେଲୋ ସାର୍ ନମସ୍କାର ଆପଣ ପଣ୍ଡିଚେରୀକୁ ବୁଲିବା ପାଇଁ ଆସିଥାନ୍ତେ କି ଆପଣଙ୍କୁ ଆଜ୍ଞା ଆପଣ ଯଦି ଆସିବେ ପଣ୍ଡିଚେରୀକୁ ମାନେ ତାଜ୍ ହୋଟେଲ୍ ଆପଣଙ୍କୁ ବହୁତ ଭଲ ଥିବ ବହୁତ ସପ୍ଲାଏ କରିବେ ସେଠି ବହୁତ ଅଛନ୍ତି ବହୁତ ସୁବିଧା ସୁଯୋଗ ମିଳି ପାରିବ ଆଉ ଯଦି ଅନ୍ୟ ସ୍ଥାନକୁ ବୁଲିବାକୁ ଯାଉଛନ୍ତି ତ ତାହେଲେ ମଧ୍ୟ ଆପଣଙ୍କୁ ସୁରକ୍ଷା ଦେଇ ପାରିବି ଆପଣ ଯଦି ରହିବେ ଆମର ଏଇ ତାଜ୍ ହୋଟେଲରେ ଆଜ୍ଞା ଆଉ କିଛି ବିଶେଷ ଜାଣିବାକୁ ଚାହୁଁଛନ୍ତି କି ଆମ ହୋଟେଲ୍ ତରଫରୁ ହଁ ରୁମ୍ ସର୍ଭିସ୍ ଭଲ ଭାବରେ ଦିଆଯିବ ଖାଇବା ପିଇବା ବି ଭଲ ଭାବରେ ଆପଣଙ୍କୁ ଭଲ ଭାବରେ ଠିକ୍ରେ ପହଞ୍ଚା ଯାଇ ପାରିବ ସବୁ କିଛି ଠିକ୍ ସମୟରେ କରାଯିବ ଆପଣଙ୍କ ସିଙ୍ଗଲ୍ ବେଡ଼ଟା ନିଆଯିବ ପାଞ୍ଚଶହରୁ ଆଠ ଶହ ଟଙ୍କା ଭିତରେ ଏବଂ ଏସି ଏସି ପଡ଼ିବ ବାରଶହ ଟଙ୍କା ଭିତରେ ଆପଣ ଯାହା ଚାହିଁବେ ତାହା ସବୁ ସୁବିଧା ଅଛି ଆମ ହୋଟେଲ ତରଫରୁ ଆପଣ ଯୋଗାଯୋଗ କରିକି ଆସି ପାରିବେ ହଁ ଆଜ୍ଞା ଆଉ ଆପଣ ଆମ ହୋଟେଲ୍ ତରଫରୁ ଅନ୍ୟ ଯାଗାକୁ ଯାଇ ପାରିବା ପାଇଁକୁ ଚାହୁଁଛନ୍ତି ତ ଆମ ହୋଟେଲ୍ ତରଫରୁ କିଛି ସୁବିଧା ମିଳିପାରିବ ଆପଣଙ୍କୁ ଯାଇ ପାରିବେ ଅନ୍ୟ ଯାଗାରେ ଭ୍ରମଣ କରିକି ଆସି ପାରିବେ ଯେହେତୁ ବହୁତ କିଛି ଦେଖିବା ପାଇଁ ଜାଗା ଅଛି ନନ୍ଦନକାନନ ଯାହା ସବୁ ବିଚ୍ ଏସବୁ ଇତ୍ୟାଦି ବହୁତ କିଛି ଜିନିଷ ଅଛି ଦେଖିବା ପାଇଁ ତ ଆପଣ ଯାଇ ପାରିବେ ଆମ ହୋଟେଲ୍ ଆପ ଆପଣ ଯଦି ଚାହିଁବେ ଆମେ ଆପଣଙ୍କୁ ସୁବିଧା ସୁଯୋଗ ଦେଇ ପାରିବୁ ଆମ ହୋଟେଲ୍ ତରଫରୁ ଯଦି ଆପଣ ଆମ ହୋଟେଲ୍ରେ ରହି ପାରିବେ ତ ଦେଇପାରିବୁ ଆପଣଙ୍କୁ ଆଉ କିଛି ଆଶା କରୁଛନ୍ତି କି ଆମ ହୋଟେଲ୍ ତରଫରୁ ସାର୍ ମୋର ତ ଏବେ ବଡ଼ ହୋଟେଲ୍ଟେ ଅଛି ଆମର ପଣ୍ଡିଚେରୀରେ ଗୋଟେ ବଡ଼ ହୋଟେଲ୍ଟେ ଅଛି ରୋଡ୍ ସାଇଡ୍ରେ ଯୋଉଟା ମେନ୍ ରୋଡ୍ରେ ଅଛି ଆଉ ଅନେକ ଗୁଡ଼ିଏ ହୋଟେଲ୍ ଅଛି ମୋର ଆଉ ମୁଁ ରୋଡ୍ ସାଇଡ୍ ତାଜ୍ ହୋଟେଲ୍ କହିଲି ସେଇ ହୋଟେଲ୍ଟା ମୋର ବହୁତ ଭଲ ହୋଟେଲ୍ଟା ଫେମସ୍ ହୋଟେଲ୍ଟା ତାଜ୍ ହୋଟେଲ୍ ଫେମସ୍ ଅଛି ଆପଣ କଣ୍ଟାକ୍ଟ କରିକି ଆସି ପାରିବେ ଆମେ ଆପଣଙ୍କୁ କଣ୍ଟାକଟ୍ ନମ୍ବର୍ ଦେଇଦେବୁ ସେଇ ମାଧ୍ୟମରେ ଆପଣ ଆସି ପହଞ୍ଚି ଯିବେ ଆମ ହୋଟେଲ୍କୁ ହଁ ଆଉ କିଛି ଯଦି ଚାହୁଁଛନ୍ତି ମାନେ ଆପଣଙ୍କୁ ଯଦି କିଛି ଅସୁବିଧା କ'ଣ ହୋଇଥିବ ଆମ ହୋଟେଲ୍ ତରଫରୁ ମାନେ ଆପଣଙ୍କୁ ଆମେ ସହଯୋଗ କରି ପାରିବୁ

ଜି ଜି ଜି ଧନ୍ୟବାଦ୍ ସାର୍